ମୁଁ କିଣିଥିବା କୁର୍ତ୍ତାଟି ସମ୍ବଲପୁରର ଏବଂ ନୀଳବର୍ଣ୍ଣ ଅଠତିରିଶ ସାଇଜ୍ ହୋଇଥିବାରୁ ମୋତେ ଫିଟିଂ ହେଉଛି ଏବଂ ପୁରା ନରମ ଲାଗୁଛି ମୋତେ ପିନ୍ଧିବାକୁ ଭଲ ଲାଗୁଛି